ମୁଁ ୟୁଟ୍ୟୁବ୍ରେ ରୋଷେଇ କ୍ଲାସ୍ରେ ଯୋଗ ଦେଇଥିଲି ଏବଂ ବହୁତ କିଛି ଶିଖିବାକୁ ମିଳିଲା ମାନେ ଯେମିତିକି ବିଭିନ୍ନ ନୂଆ ନୂଆ ସବୁ ରେସିପି ଗୁଡ଼ାକ ଆଉ ଓଡ଼ିଆ ଘରର ଖାଦ୍ୟ ଯେମିତି ପିଠା ପଣା ଏ ସବ ସବୁ ସବୁ ମାନେ ବହୁତ ପ୍ରକାରର ରେସିପି ଶିଖିଲି ମୁଁ ବିରିୟାନୀର ରେସିପି ଶିଖିଲି ଚିକେନ୍ ଚିକେନ୍ କେମିତି କରନ୍ତି ତାହାର ବି ରେସିପି ଶିଖିଲି ତା'ପରେ ଜ୍ୟାକ୍ ଫ୍ରୁଟ୍ର ଯେମିତି କରନ୍ତି ସେଟା ବି ଶିଖିଛି ପିଠା କେମିତି ହୁଏ ସେଟା ଶିଖିଛି ମୁଁ ବହୁତ ପ୍ରକାରର କ୍ଷିରି କେମିତି ହୁଏ ସେଟା ବି ଶିଖିଛି ତା'ପରେ ମତେ ରୋଷେଇ କରିକି ମାନେ ଅନ୍ୟମାନଙ୍କୁ ଖାଇବାକୁ ଦେବାକୁ ମୋତେ ବହୁତ ଭଲ ଲାଗେ ସେଇଥିପାଇଁ ୟୁଟ୍ୟୁବ୍ରେ ଯୋଗ ଦେଇଥିଲି ଏବଂ ବହୁତ ପ୍ରକାରର ବି ଶିକ୍ଷା ଲାଭ କରିଛି